ମୋର ନାମ ରଘୁନାଥ ବେହୁରା ମୁଁ ଜଣେ ଇନ୍ସୁରାନ୍ସ ଏଜେଣ୍ଟ ମୋର ଶାଖା କାର୍ଯ୍ୟାଳୟ ହେଲା ଖୋର୍ଦ୍ଧା ଏବଂ ସେହିଠାରେ ମୋର ପଚିଶ ଵର୍ଷ ଏଜେନ୍ସି ମଧ୍ୟରେ ମୁଁ ଘାତ ପ୍ରତିଘାତ ସହି ବହୁତ ଆଗକୁ ଯାଇଅଛି ଲୋକମାନଙ୍କର ସେବା କରୁଅଛି ବହୁତ ଲୋକଙ୍କୁ ବର୍ତ୍ତମାନ ଏହି ଇନ୍ସୁରାନ୍ସ ବାବଦରେ ବୁଝାଇ ସେମାନଙ୍କର ବୀମା କରୁଅଛି ଏବଂ ତାଙ୍କ ପରିବାର ଏବଂ ତାଙ୍କୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମୋ ଜୀବନରେ ମୁଁ ବହୁତ ପଦକ୍ଷେପ ନେଇଛି ଏବଂ ଯେତେବେଳେ ମୁଁ ଇନ୍ସୁରାନ୍ସ ଏଜେନ୍ସିରେ ପଶିଥିଲି ମୋତେ ବହୁତ ବାଧାବିଘ୍ନ ପଡ଼ିଥିଲା ଲୋକ ମୋତେ ବହୁତ ସମାଲୋଚନା କରନ୍ତି ସେ ସମାଲୋଚନା କରିବା ମଧ୍ୟ ମୁଁ କାହା ସମାଲୋଚନା ଶୁଣି ନଥାଇ ମୁଁ ମୋର ଗନ୍ତବ୍ୟ ପଥରେ ଚାଲିଥିଲି ଏବଂ ଲୋକମାନଙ୍କୁ ବହୁତ ସୁବିଧା ସୁଯୋଗ ଦେଉଥିଲି ଏବେ ମଧ୍ୟ ମୋର ସେହି କଷ୍ଟ ବା ପରିଶ୍ରମର ଫଳ ଆଜି ମୋର କଷ୍ଟମର୍ ମାନେ ନେଇ ପାରୁଛନ୍ତି ତେଣୁ ମୋର ଯେଉଁ ପ୍ରତିନିଧି ମାନେ ଅଛନ୍ତି ସେମାନେ ମଧ୍ୟ ଭାରି ଖୁସିରେ ଅଛନ୍ତି ମୁଁ ତାଙ୍କ ପାଇଁ ଏହିଭଳି ଗୁରୁତ୍ତ୍ୱପୂର୍ଣ୍ଣ ବୀମା କମ୍ପାନୀର ବୀମା ଗୁଡ଼ିକ ତାଙ୍କ ପାଖରେ ପହଞ୍ଚାଇ ଦେଇଥିବାରୁ ସେମାନେ ବହୁତ ଖୁସିରେ ଅଛନ୍ତି ତେଣୁ ମୋର ଜୀବନରେ ମୁଁ ବହୁତ ଉନ୍ନତି କରିଅଛି କେବଳ ଏହି ଇନ୍ସୁରାନ୍ସ ଏଜେଣ୍ଟ ହିସାବରେ ତେଣୁ ମୋ ଜୀବନରେ ମୁଁ ବହୁତ କଷ୍ଟ ଆଗରୁ ସହିଥିଲି ଏବେ କିନ୍ତୁ ସେ କଷ୍ଟ ଆଉ ନାହିଁ ଲୋକଙ୍କ ପାଖକୁ ଗଲେ ଲୋକମାନେ ବହୁତ ଆଷାଦରେ ସେମାନଙ୍କର ଗୋଟିଏ ଇନ୍ସୁରାନ୍ସ କରିବା ପାଇଁ ଆମ ନିଜକୁ ସେମାନେ ଡକାଉଛନ୍ତି ଏବଂ ତାଙ୍କର ଇନ୍ସୁରାନ୍ସ କରାଯାଉଅଛି ତେଣୁ ସେଥିପାଇଁ ମୁଁ ମୋ ଖୋର୍ଦ୍ଧା ଶାଖା କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ଡ଼ିଭିଜନାଲ ଅଫିସର ସମସ୍ତ ଅଫିସର୍ ମାନଙ୍କୁ ମୁଁ ମଧ୍ୟ ସାଧୁବାଦ ଦେଉଅଛି ମୋ ଜୀବନ ପାଇଁ ସେମାନେ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ତେଣୁ ମୋ ଜୀବନରେ ମୁଁ ଏତିକି କାମ କରିଛି ଯେ ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି ଏବଂ ବହୁତ ଲୋକ ମୋ ପଛେ ମଧ୍ୟ ବା ମୋ ହାତ ଛାଡ଼ିନାହାନ୍ତି ଏବେ ମଧ୍ୟ ଚାଲୁ ରହିଅଛି